ମୁଁ ରଣପୁର ଯାଇଥିଲି ସେଠାରେ ଅମ୍ବର୍ ଶଙ୍କର ଲାଲ ଗଣେଶ କ୍ରୀଷ୍ଣା ମା ମଙ୍ଗଳା ଇତ୍ୟାଦି ଶାଢ଼ୀ ଦୋକାନ ବୁଲିଲି ସେଥିମଧ୍ୟରୁ ଅମ୍ବର୍ ଦୋକାନର ଶାଢ଼ୀ ମୋତେ ବହୁତ ଭଲ ଲାଗିଲା ଶାଢ଼ୀର କଲର୍ ବହୁତ ଭଲ ଥିଲା ଆଂଚଲ୍ ମଧ୍ୟ ବହୁତ ଭଲ ଥିଲା ଗୋଟିଏ ଶାଢ଼ୀର ଦାମ୍ ତିନି ହଜାର ଟଙ୍କା ସେ ଶାଢ଼ୀଟିକୁ ମୋତେ ଦଶ ପରସେଣ୍ଟ ଡିସ୍କକାଉଣ୍ଟରେ ଦେଲେ ମୁଁ ଦୁଇ ତିନି ବର୍ଷ ହେଲା ବ୍ୟବହାର କଲା ପରେ ମଧ୍ୟ ଶାଢ଼ୀଟି ବର୍ତ୍ତମାନ ନୂଆ ଲାଗୁଛି ତେଣୁ ମୋତେ ଭାରି ଭଲ ଲାଗେ ମୁଁ ଲୋକ ମାନଙ୍କୁ କହୁଛି ଅମ୍ବର୍ ଦୋକାନରୁ ହିଁ ଶାଢ଼ୀ କିଣନ୍ତୁ